ଆମ ଅଞ୍ଚଳରେ ବହୁତ ପର୍ଯ୍ୟଟନସ୍ଥଳୀ ଅଛି ଯେଉଁଟାକି ଶିବ ମନ୍ଦିର ଗୋଟିଏ ଅଛି ଆଉ ବରାଳୀ ମନ୍ଦିର ଗୋଟିଏ ଅଛି ଜଗନ୍ନାଥ ମନ୍ଦିର ଗୋଟିଏ ଅଛି ଆଉ ହନୁମାନ ମନ୍ଦିର ଗୋଟିଏ ବି ଅଛି ଯେଉଁଠିକି ଲୋକମାନେ ଦେବୀ ଦର୍ଶନ ପାଇଁ ବି ଯାଆନ୍ତି ଆଉ ତାଙ୍କର ମାନେ ମନ ଖୁସି ହେବା ପାଇଁ ବି ବୁଲାବୁଲି କରିବା ପାଇଁ ବି ଯାଆନ୍ତି ତ ଏସବୁ ମନ୍ଦିର କ'ଣ ଛୋଟ ଛୋଟ ଜାଗାରେ ଅଛି ନା ତ ମନ୍ଦିରକୁ ଯଦି ଟିକିଏ ଲୋକମାନଙ୍କୁ ଆକର୍ଷିତ କଲା ଭଳିଆ ଯଦି ସେମିତି କିଛି ଡିଜାଇନର ମାନେ ଇଏ କରିକି ସରକାର ଯଦି ସେମିତି କିଛି ସାହାଯ୍ୟ ସହଯୋଗ କରିବେ ତା'ହେଲେ ବହୁତ ଭଲ ହେବ ଆଉ ମନ୍ଦିର ବି ଆକର୍ଷିତ ହେଲେ ଲୋକମାନେ ବି ସବୁଆଡ଼ୁ ମାନେ ବହୁତ ବାଟରୁ ଲୋକମାନେ ବି ଆସିବେ ତ ବହୁତ ଗହଳି ହେବ ଦେବୀ ଦର୍ଶନ ବି ବହୁତ ଭଲସେ ହେବ ଆଉ ମାନେ ଆମକୁ ବି ବହୁତ ଖୁସି ଲାଗିବ ଯେ ଆମ ଏରିଆରେ ଗୋଟେ ଏତେ ଭଲ ଜାଗାଟିଏ ଅଛି ସରକାର ଗୋଟିଏ ଆମକୁ ଏତେ ସାହାଯ୍ୟ କଲେ ଏତେ ଭଲ ଯେ ମାନେ ବାହାର ବାହାର ଲୋକ ବି ଆସିକି ଆମ ଗାଁରେ କି ଆମ ଅଞ୍ଚଳରେ ଆମ ଭଗବାନଙ୍କୁ ଆସିକି ଦର୍ଶନ କରୁଛନ୍ତି ଆମକୁ ବି ବହୁତ ଖୁସି ଲାଗିବ ସେଥିପାଇଁ ଆମକୁ ସରକାରଙ୍କୁ ଏତିକି ମାନେ ରିକ୍ୱେଷ୍ଟ ଯେ ସେ ଆମକୁ ଆମ ମନ୍ଦିର ମାନେ ଆମ ଅଞ୍ଚଳରେ ଯେଉଁ ମନ୍ଦିର ଅଛି ସେ ଅଞ୍ଚଳକୁ ଆଉ ଟିକିଏ କେମିତି ଆକର୍ଷିତ କରିକି ମାନେ ତାକୁ ବନାଇବା ପାଇଁ ସେ ସୁବିଧା ସୁଯୋଗ ଦେବେ ଆଉ ପାଣିର ବ୍ୟବହାର ମାନେ ବହୁତ ଦୂରରୁ ବି ଲୋକମାନେ ଆସିଥାଉଛନ୍ତି କାହାକୁ ପାଣି ଦରକାର କେଉଁ ଗାଁରେ ତ ପାଣି ଥିବ ମାନେ କିଏ ମାନେ ଜଳ ଗ୍ରହଣ କରୁଥିବେ ମାନେ ଏଇଟା ଅଲଗା ଏରିଆର ପାଣି ଏମିତି ବୋଲିକି ବି ବହୁତ ଲୋକ କହନ୍ତି ସେଇଥିପାଇଁ ଯଦି ମନ୍ଦିର ମାନଙ୍କରେ ବା ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପାଣି ମାନେ ପାଣିର ବ୍ୟବସ୍ଥା ଯଦି କରାଇଦେବେ ତା'ହେଲେ ଲୋକମାନେ ବି ବହୁତ ଆକର୍ଷିତ ହେବେ ଆସିକି ବହୁତ ସମୟ ପର୍ଯ୍ୟନ୍ତ ବି ବୁଲାବୁଲି କରିବେ ଆମକୁ ବି ଭଲ ଲାଗିବ ଆଉ ଏତିକି ଆମର ସରକାରଙ୍କୁ ମାନେ ରିକ୍ୱେଷ୍ଟ